ଦେଖନ୍ତୁ ଆମ ଗାଁ ଗହଳିରେ ମକର ମେଳାରେ ଆମର ଏଇ ସ୍ତ୍ରୀ ଲୋକଙ୍କ ପାଇଁ ରୋଷେଇ ପ୍ରତିଯୋଗିତା ଝୋଟି ପ୍ରତିଯୋଗିତା ଆଉ ପିଠା କାର୍ଯ୍ୟକ୍ରମ ବି ରହିଥାଏ ବିଭିନ୍ନ ପ୍ରକାର ଝିଅ ସ୍ତ୍ରୀ ଲୋକମାନଙ୍କ ପାଇଁ କାର୍ଯ୍ୟକ୍ରମ ରହିଥାଏ ସେଥିମଧ୍ୟରୁ ମୁଁ ରୋଷେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି ସେ ରୋଷେଇ କାର୍ଯ୍ୟକ୍ରମରେ ଆମେ ପ୍ରାୟ ଦଶ ବାର ଜଣ ଭାଗ ନେଇଥିଲୁ ସେ ଦଶ ବାର ଜଣଙ୍କ ମଧ୍ୟରୁ ମୁଁ ବି ଜଣେ ଥିଲି ସେଇ ରୋଷେଇ କାର୍ଯ୍ୟକ୍ରମରେ ସେଦିନ ମୁଁ ପନିର୍ କରିଥିଲି ଦହିବ ବାଇଗଣ ଏବଂ ଚିକେନ୍ କରିଥିଲି ସେଇ ଭିତରେ ଯାଉ ମୁଁ ସେକେଣ୍ଡ୍ ପ୍ରାଇଜ୍ ପାଇଲି ମୋତେ ବହୁତ ଖୁସି ଲାଗିଲା ଯେ ମୁଁ ପାଞ୍ଚ ଜଣଙ୍କ ପାଖରେ ରୋଷେଇ କରି ସେକେଣ୍ଡ୍ ହେଇଛି ଯେହେତୁ ଆମେ ସ୍ତ୍ରୀ ଲୋକ କଣ ସିଆଡ଼େ ତ ବାହାରି ପାରୁନା ଏଇ ଏଗାରେ ଗାଁ ଗହଳିରେ ଯେଉଁ ପ୍ରୋଗ୍ରାମ୍ ହେଉଛି ଆଜିକାଲି କରୁଛନ୍ତି ସ୍ତ୍ରୀମାନଙ୍କ ପାଇଁ ସେଇଗାରେ ଭାଗ ନେଇ ମୋତେ ସେଦିନ ବହୁତ ଖୁସି ଲାଗିଲା ସେକେଣ୍ଡ୍ ପୋଜିସନ୍ ବି ହେଲି ଯା ହଉ ଘରେ ରୋଷେଇ କରି ସମସ୍ତଙ୍କୁ ଏମିତି ରାନ୍ଧି ବାଡ଼ି ଖୁଆଇଲେ ମୋତେ ଭଲ ଲାଗେ ଆଉ